ଆଜ୍ଞା ନମସ୍କାର୍ ଟିକେ ଭଲ୍ ନେଇ ଲାଗବାର୍ ଆଜ୍ଞା ଆଉ ଗୋଡ଼୍ ହାତ୍ ଦୁଖଉଛେ ମୁଣ୍ଡ୍ ଦୁଖଉଛେ ବ୍ଲଡ଼୍ ଟେଷ୍ଟ୍ କରିଥିଲି ଯେ କିଛି ଜାନି ନାଇପାର୍ଲି ସେମାନେ ଡ଼କ୍ଟର୍ କା'ଣା କହେଲେ କା'ଣା ନାଇ ବୁଝି ନାଇପାର୍ଲି ଆଉ ବହୁତ୍ ଜଗାନୁ ଦେଖେଇ ଆଇଲିନ କା'ଣା କା'ଣା ଓଷୋ ବୋଏଲେ ରିପୋର୍ଟ୍ ନେ ସେ ଯେନ୍ଟା ଲେଖିଥିଲେ ସେଟା ସବୁ ଖାଇଛେଁ ହଁ ଓଷୋକଷା ସବୁ ଆନିଛେଁ ଆଉ ଯାହା ତାଙ୍କର୍ ସ୍ଲିପ୍ ଯେନ୍ ଦେଇଥିଲେ ସେଟା ବି ଆନିଛେଁ ହଁ ଇ'ଟା ଇଥିରେ ସ୍ଲିପ୍ ଅଛେ ସବୁ ଆର୍ ରିପୋର୍ଟ ବି ଅଛେ ଆଉ ବହୁତ୍ ଜାଗାନୁ ଦେଖାଲିନ ଆଜ୍ଞା ସବୁକିଛି ଭଲ୍ ନାଇଁ ହେବାର୍ ସେଥିର୍ଲାଗି ଆପଣ୍ ଗୋଡ଼୍ ହାତ୍ ଟିକେ ଦୁଖାଲା ବାଗିର୍ ଲାଗୁଛେ ବେଲ୍ ବୁଡ଼୍ଲେ ଟିକେ ଜର୍ ଜର୍ ବାଗିର୍ ଲାଗୁଛେ ହଁ ରାତି ଟିକେ ଝୁମରା ଠିକ୍ ଅଛେ ଯେ ଖାନା ଖାନା ପିନାକେ ମନ୍ ନାଇ ଲାଗବାର୍ ହଁ ଗଧାବୁଡ଼ା ଠିକ୍ ଅଛେ

ହଁ ହଁ ହଁ ବେଲେ ବ୍ଲଡ଼୍ ଟେଷ୍ଟ୍ କର୍ବାକେ ପଡ଼୍ବା କାଏଁ ଫେର୍ ହଁ ହଁ

ରାତି ଝୁମ୍ରା ବେଲେ ହେନ୍ତା ଆଉ ତାର୍ମାନେ ଘାଏ ବନେ ଡ଼େରି ହେଇଯାଉଛେ ଝୁମ୍ରା ନାଇ ଲାଗ୍ବାର୍ ଆଉ ଏକ୍ ଦୁଇ ବାଜିଯାଉଛେ ଖାନାପିନା ବି ହେତ୍କି ମନ୍ ନେଇ ଲାଗ୍ବାର୍ କମ୍ କମ୍ ଆଏ

ହେନ୍ତା ହେଉଛେ ସବୁ ହେନ୍ତା ଆଣ୍ଠୁ ଗୋଡ଼୍ ସବୁ ଚିଅଉଛେଁ ମୁଣ୍ଡ୍ କାନ୍ ଦୁଖଉଛେ ବେଲ୍ ବୁଡ଼୍ଲା ଜର୍ ଜର୍ ବାଗିର୍ ଲାଗୁଛେ ଆଉ ସକାଲେ ପୁରା ସେ ପୁରା ଉର୍ଘା ଉର୍ଘା ବାଗିର୍ ଲାଗୁଛେ ଭଲ୍ ନାଇ ଲାଗ୍ବାର୍

ହଁ ଠିକ୍ ଅଛେ ବେଲେ ସେ ଆଗର୍ ଯେନ୍ ଓଷୋମାନେ ଦେଇଥିଲେ ସେଟା ଖାଇମି କି ନାଇ

ବେଲେ ଖାଲି ପେଟର୍ ଓଷୋ କେନ୍ଟା ଅଛେ କି କେନ୍ତା ହଁ ବେଲେ ଗଧାବୁଡ଼ା କେନ୍ତା କର୍ମି

ଆଉ ରାତି ରୁଟି ଖାଇମି କି କେନ୍ତା

ହଁ ହଁ ହଁ ହଁ ଠିକ୍ ଅଛେ ଆଜ୍ଞା

ଠିକ୍ ଅଛେ ଆଜ୍ଞା ମୁଇଁ ଆସୁଛେଁ ଆସୁଛେଁ ଆଜ୍ଞା ନମସ୍କାର୍